ବର୍ଷ ବର୍ଷରେ ଚାଷ ବଦ୍ଲିବାର୍ କାରଣ'ଟା ହେଲା ପାଣିପାଗ୍ ହିସାବ୍ରେ ଚାଷ ଇଆଡ଼୍ ସିଆଡ଼୍ ହେଉଛେ ଭଲ୍ ବି ହେଉଛେ କେନ୍ ବର୍ଷ ଭଲ୍ ଉନ୍ନତି ଧାନ୍ ହେଉଛେ କେନ୍ ବର୍ଷ କମି ବି ଯାଉଛେ ଏକର୍ ପ୍ରତି ତିରିଶ୍ ବସ୍ତା ଚାଲିଶ୍ ବସ୍ତା ଯେନ୍ ହେଉଥିଲାଟା ଆଗ ଅପେକ୍ଷା ଇ ଇ ବର୍ଷ ବର୍ଷ ଆଡ଼େ କମିଯାଉଛେ କାଁ କରିକି ଚପ୍ଡ଼ା ଖାଉଛେ ବର୍ଷା ହେଇଗଲେ ତ ଧାନ୍ ଖରାପ୍ ହେଇଯାଉଛେ ଆଉ ସେ ହିସାବେ ସବୁ ବର୍ଷ ସମାନ୍ ନାଇ ଆସ୍ବାର୍ କେନ୍ ବର୍ଷ କମ୍ ହେଉଛେ କେନ୍ ବର୍ଷ ଜହ ହେଉଛେ କେନ୍ ବର୍ଷ ବେଶୀ ବି ହେଉଛେ କମିଯାଉଛେ ବର୍ଷ ସବୁ ବର୍ଷ ସମାନ୍ ନାଇଁ ହେବାର୍ ଏନ୍ତା ହିସାବ୍ରେ ଚାଷ୍ ଆମର୍ ବର୍ଷ୍ ହିସାବେ ଚାଲିଛେ ଆଉ ଚାଷ୍ରେ ଉନ୍ନତି ତ ଜଣା ନାଇ ପଡ଼୍ବାର୍ କାଁ'କରି ସମାନ୍ ହିସାବେ ଧାନ୍ମାନେ ନାଇ ବାହାରି ପାର୍ବାର୍ ଆଉ ବର୍ଷା କାରଣ୍ରୁ ଚାଷ୍ ଟିକେ କମିଯାଉଛେ ଧାନ୍ ବାହାରିବାର୍ଟା ଏକର୍ ପ୍ରତି ହେନ୍ତା ହିସାବେ ଆମର୍ ଚାଷ୍ ବାଡ଼ି ଚାଲିଛେ ସବୁ ବର୍ଷ ସେ ସମାନ୍ ନାଇ ଆସ୍ବାର୍ ସବୁ ବର୍ଷ ପହେଲା ଆଗ୍ରୁ ବି ଯେନ୍ତା ବର୍ଷ୍ ଚାଲିଥିଲା ଧାନ୍ ଧାନ୍ ଭଲ୍ ବାହାରୁଥିଲା କାଁ 'କରି ସେ ଆଗୁ ବର୍ଷରେ ମାନେ ବେଶି ବର୍ଷା ବି ହେନ୍ତା ଖରାପ୍ ହିସାବେ ନାଇ ହେଉଥାଇ ଇଟା ଇ ଗୁଟେ ଗୁଟେ ବରଷ୍ ଏନ୍ତା ହେଉଛେ ଯେ ବର୍ଷା ଏନ୍ତା ହିସାବେ ହେଇଯାଉଛେ ଧାନ୍ ହେଲା ବେଲ୍କେ ଧାନ୍ ହେଲା ବେଲ୍କେ ବର୍ଷା ହେଇଗଲେ ତ ଚାଷ୍ର କିଛି ଇଟା ନାଇ ରହେବାର୍ ନା ଯେନ୍ଟାକି ଗୁଟେ କରି ପଇଁତିରିଶ୍ ବସ୍ତା ଚାଲିଶ୍ ବସ୍ତା ହେବାର୍ଟା ସେଟା କୁଡ଼ିଏ ବସ୍ତା ପଚିଶ୍ ବସ୍ତା ହେଇଯାଉଛେ କିନି ବେଲେ ସବୁ ବର୍ଷ ସମାନ୍ ହେବା ଗୁଟେ ଗୁଟେ ବରଷ୍ ବର୍ଷା ଯଦି ଠିକ୍ ଟାଇମ୍କେ ହେଉଛେ ଭଲ୍ ଉନ୍ନତି ହେଉଛେ ଏକର୍ ପ୍ରତି ଚାଷ୍ ବି ଭଲ୍ ହେଉଛେ ଆଉ ଭଲ୍ ହିସାବ ଚାଷ ବାଡ଼ି କଲେ ବି ଧାନ୍ ଭଲ୍ ହେଇପାରୁଛେ ଅନେକ୍ ଚାଷ୍ ବି କରୁଛୁଁ ଆମେ ସବୁ ପ୍ରକାର୍ ଚାଷ୍ କରୁଛୁଁ ଆଉ ସେ ଚାଷ୍ରେ ଆମେ ଉନ୍ନତି ପାଇପାରୁଛୁଁ ସବୁ ବର୍ଷ ସେଟା ସମାନ୍ ନାଇ ରହେବାର୍ ଗୁଟେ ଗୁଟେ ବରଷ୍ ଅଲ୍ଗା ଅଲ୍ଗା ହେଇଯାଉଛେ